କେନେରିଓ ଆପଣ ଅନଲାଇନ୍ରେ ପାସ୍ପୋର୍ଟ ନବୀକରଣ ପାଇଁ ଆବେଦନ କରୁଛନ୍ତି ଏବଂ ଏହାର ସ୍ଥିତି ଜାଣିବାକୁ ଆଗ୍ରହୀ ଏପରି କଳ୍ପନା କରନ୍ତୁ ଯେପରି ଆପଣ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ଆପଣଙ୍କ ପାସ୍ପୋର୍ଟ ଆବେଦନ ସ୍ଥିତି ଯାଞ୍ଚ କରୁଛନ୍ତି ନବୀକରଣ ପ୍ରକ୍ରିୟା ଅନଲାଇନ୍ରେ ସମ୍ପୂର୍ଣ୍ଣ ହୋଇଛି ଏବଂ ଖୁବ ଶୀଘ୍ର ନବୀକରଣ ହୋଇଥିବା ପାସ୍ପୋର୍ଟ ପାଇବାର ଆଶା ରହିଛି ବୋଲି ଆପଣ ଅସ୍ଵସ୍ତି ବ୍ୟାକ୍ ତ କରନ୍ତୁ